ଆମେ ସାଂସ୍କୃତିକ ପରମ୍ପରା ତ ବୋଇଲେ ଆମର କହିଲେ ଦୋଳ ପୂର୍ଣ୍ଣିମା ରଜ ମାଣବସା ଅକ୍ଷିତୃତୀୟା ତାପରେ ରଥଯାତ୍ରା ଆମ ଗାଁ ଗହଳିରେ ଯେଉଁ ଯେଉଁ ଠାକୁରାଣୀ ପର୍ବ ହେବ ଘଣ୍ଟ ପର୍ବ ନାଁରେ ବି ସେଇଟା ବି ପାଳନ କରିବେ ଆଉ ଆମର କୀର୍ତ୍ତନ ଆମର ଅଷ୍ଟପ୍ରହରୀ ହବ ଏସବୁ ଯେଉଁ ହଉଛି ତାକୁ ଆମେ ବହୁତ ଭାବରେ ଉପଭୋଗ କରୁ ଆଉ ବହୁତ ଉତ୍ସବ ସହିତ ବି ପାଳନ କରାଯାଏ ଆଉ ଆମ ଗାଁରେ ମାଁ ଗଜଲକ୍ଷ୍ମୀ ପୂଜାର ବି ସେଇଟା ପରମ୍ପରା ଅନୁଯାୟୀ ଆମର ପ୍ରତ୍ୟେକ ବର୍ଷ ଗଜଲକ୍ଷ୍ମୀ ପୂଜା ହଉଛି ବହୁତ ଆଡ଼ମ୍ଭର ସହିତ ତାପରେ ଆମର ଦୁର୍ଗାପୂଜା ଏରି ଆଉ ଲକ୍ଷ୍ମୀ ପୂଜା ଏଇସବୁ ହେବାରୁ ଆମର ଗାଁ ଆଉ ବହୁତ ଉଚ୍ଛରେ ପାଳିତ ହଉଛି ଯାହାଦ୍ୱାରା କି ଯେତେ ଦୂରରେ ଥିଲେ ବି ଯିଏ କାହାର ଗାଁକୁ ଆସିକି କେମିତି ଯୋ ଉତ୍ସବରେ ସେ ସାମିଲ ହେବ ସେସବୁ ବିଷୟରେ ସେସବୁ ଡେବି ସେ ଧ୍ୟାନ ଦେଇକି ଆଗ ଧ୍ୟାନ ଦଉଛି ତେଣୁ ଆମକୁ ଭଲ ଲାଗୁଛି ଆଉ